ଏମିତି ଗୋଟିଏ ସମୟ ଥିଲା ମୋର ଜଣେ ସାଙ୍ଗ ଥିଲା ସିଏ କେଉଁଥିରେ କମ୍ପରମାଇଜ୍ ତା'ର ନଥିଲା ଯାହାଫଳରେ ମୁଁ ତା ସାଙ୍ଗରେ କାମ କରିବାକୁ ଭାରି ହଇରାଣ ହୁଏ କିନ୍ତୁ ବାଧ୍ୟ ହେଲି କାମ କରିବା ପାଇଁ ତା ସାଙ୍ଗରେ କୋ ସେ ତା'ର କୋପୋରେଟ୍ କୌଣସି ଜିନିଷରେ ନଥାଏ ଯାହାଫଳରେ ମୁଁ ତାକୁ ଯୁଆଡ଼େ ଡାକିକି ନିଏ କି ଯାହା କରେ ସେ ଯୁଆଡ଼ୁ ଯାହାହେଲେ କିଛି କଷ୍ଟ ସହିବାକୁ ନାରାଜେ ମୁଁ ତାକୁ ଯେତେ ପେଲିକି ନେଲେ ଆଗକୁ ସେ ଜମା ଯିବାକୁ ନାରାଜ କଷ୍ଟ ତ ସହିବନି କାମ କରିବ କେମିତି ଆଉ ତାର କଟୁଭାଷ୍ୟ ମଧ୍ୟ ମୋତେ ବହୁତ କାଟିଲା ଆଉ ସବୁବେଳେ ଟିକେ ଟିକେ କଥାରେ ରାଗିବାଟିକେ କଣ ଆଡ଼ଜଷ୍ଟମେଣ୍ଟ ନଥିଲା ଟିକେ ଟିକେ କଥାରେ ରାଗିବା କାମଟାକୁ କେମିତି ହେବା ମନ ନଦେବା ଏହିସବୁ ନେଇକି ମୋତେ ବହୁତ ହଇରାଣ କରୁଥିଲା କାମଟା କରାଇବା ମୋର କର୍ତ୍ତବ୍ୟ ଥିଲା ମୁଁ ତାକୁ କାମଟା କେମିତି କରାଇଦେବି ସେଟା ସବୁ ଶିଖାଇଦିଏ ମୋ ସମୟ ସାରିକି ମୁଁ ତାକୁ କାମ ଶିଖାଇଦିଏ କିନ୍ତୁ ତା'ର ଧର୍ଯ୍ୟ ନଥାଏ ସବୁଥିରେ ସିଏ ମୁଁ କେମିତି ଅଧିକା କରିପାରିବି ନିଜେ ନ କରିପାରି ମୋ ଉପରେ ସବୁବେଳେ ଡିପେଣ୍ଡ କରେ ଅଧିକା କେମିତି କରିବି ଆଉ କାହିଁକି କରିବିନି କଣ ପାଇଁ ଟିକେ ଟିକେ କଥାକୁ ଧରିକି ପାଟିତୁଣ୍ଡ କରେ ଯାହାଫଳରେ ଅସନ୍ତୁଷ୍ଟ ଉଭୟ ସିଏ ବି ହୁଏ ମୁଁ ବି ହୁଏ ଆଉ କଣ କରିବି ବାଧ୍ୟତାମୂଳକ ସାଙ୍ଗଟିକୁ ନେଇକି ଆଉ ଆଗକୁ ଯିବା ପାଇଁ ଚେଷ୍ଟା କରେ ଆଉ